ମୁଁ ଗୋଟିଏ ରୂଢ଼ି କହୁଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ଏହାର କାରଣ ହେଲା ମୋତେ ଯେତେ କହିଲେ ମଧ୍ୟ ମୋର ଯାହା ଭାବୁଛି ବା ମୁଁ ଯାହା ଜାଣିଛି ସେତିକି ହିଁ କରିବି ମୁଁ କାହାର ଜିନିଷ ବା କାହାର କଥାକୁ ମୁଁ ଗ୍ରହଣ କରିବି ନାହିଁ ସେଥିପାଇଁ ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ